ବର୍ତ୍ତମାନ୍ ଦୁନିଆରେ ଆମ ଦେଶ୍ ଭାରତ୍ରେ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ବହୁତ୍ ଉନ୍ନତି ହେଇଚି ଯେନ୍ଟାକି ଆମର୍ ଓଡ଼ିଶାର୍ ଭୁନେଶ୍ୱର୍ରେ ଅନେକ୍ ଡାକ୍ତରଖାନା ଅଛେ ଯେନ୍ଟାକି ରୋଗୀମାନେ ବହୁତ୍ ଭଲ୍ସେ ଚିକିତ୍ସା ହଉଚନ୍ ବର୍ତ୍ତମାନ୍ ବଲାଙ୍ଗୀର୍ରେ ଭୀମ ଭୋଇ ମେଡ଼ିକାଲ୍ କଲେଜ୍ ନିର୍ମାଣ୍ ହେଇଛି ବହୁତ୍ ଉନ୍ନତ୍ମାନରେ ଆଉ ଇନ ବହୁତ୍ ରୋଗୀମାନେ ସେବା ଠିକ୍ ହିସାବ୍ରେ ପାଇପାରୁଛନ୍ ଆଉ ଅନେକ୍ ଅଛେ ବିକାଶ୍ ନର୍ସିଂ ହୋମ୍ ମାନେ ବହୁତ୍ କିଛି ଅଛେ ଜେନ୍ଟାକି ବିଭିନ୍ନପ୍ରକାର ରୋଗ ବି ଡାକ୍ତର୍ମାନଙ୍କ ଦ୍ୱାରା ଚିକିତ୍ସା ହେଇକରି ଉପକୃତ ହଉଚନ୍ ତ ଏବେ ଆଗର୍ ଅପେକ୍ଷା ଏବେ ଟିକେ ମେଡ଼ିସିନ୍ ପତର୍ ତ ହୁଏ ତ ରେଟ୍ ହେଇଥାଇପାରେ କିନ୍ତୁ ଗଭର୍ଣ୍ଣମେଣ୍ଟ୍ ସପ୍ଲାଏଟା ବହୁତ୍ ଦଉଛ ଗମେଣ୍ଟ୍ରୁ ଯୋଉ ଯେନ୍ ମିଲୁଛେ ଔଷଧ୍ଗୁଡ଼ାକ ଭଲ୍ କାମ୍ ବି ଦଉଛେ ରୋଗୀମାନେ ଆଉ ହଇରାଣ୍ କରକତ୍ ହେବାକେ ନି ପଡ଼୍ବା ଏହାଦେ ଯେନ୍ ଆମ ରାଜ୍ୟ ସରକାର୍ ଗରିବ୍ ଶ୍ରେଣୀର୍ ଲୋକ୍ମାନ୍କୁ ପରିବାର୍କେ ସ୍ୱାସ୍ଥ୍ୟ କାର୍ଡ଼୍ ଦେଇଛନ୍ ସେ ସ୍ୱାସ୍ଥ୍ୟ କାର୍ଡ଼୍ରେ ପାଞ୍ଚ୍ ଲାଖ୍ ପର୍ଯ୍ୟନ୍ତ ଚିକିତ୍ସା ହେଇପାରୁଛନ୍ ଆରୁ ମହିଳାମାନେ ଦଶ୍ ଲାଖ୍ ପର୍ଯ୍ୟନ୍ତ ସେମାନେ ଚିକିତ୍ସା ହେଇପାରୁଛନ୍ ତ ଦୁଇ ହଜାର୍ ଉଣେଇଶ୍ରେ କୋଭିଡ଼୍ ହେଇଥିଲା ସେଥିରେ ଅନେକ୍ ଲୋକଙ୍କର୍ ମାନେ ମୃତ୍ୟୁବରଣ୍ ବି ହେଇଛେ ଅନେକ୍ ପରିବାର୍ରେ ହଇଚଇ ସୃଷ୍ଟି ହେଇଯାଇଥିଲା ବି କିନ୍ତୁ ଦେଖ୍ବାର୍କେ ଥିଲା ଆମର୍ ଅଞ୍ଚଳ୍ରେ ବି କେତେ ଜଣଙ୍କର୍ ମହା ମାନେ କୋଭିଡ଼୍ ମହାମାରୀରେ ଆକ୍ରାନ୍ତ ହେଇଥିଲେ ବଟ୍ ସେମାନେ ଭଲ୍ ହେଇଯାଇଛନ୍ ତ ସେଥିର୍ଲାଗି ବହୁତ ଚିକିତ୍ସା ବି ବରଗଡ଼େ ଥିଲା ସାନିଟାଇଜର୍ ବି ହଉଥିଲା